କୋଭିଡ଼ ଟାଇମରେ ଆମେ ଲୋକମାନଙ୍କୁ ବହୁତ ସଚେତନତା କରିଛୁ ଆମେ ତାଙ୍କୁ କହିଛୁ ମାସ୍କ ପିନ୍ଧ ସାନିଟାଇଜ୍ ହାତରେ ସାନିଟାଇଜ୍ କର ଆମେ କୋଭିଡ଼ ଟାଇମରେ ବହୁତ ସଚେତନତା କରି ଲୋକମାନଙ୍କୁ କହିଛୁ ଘର ଭିତରୁ ବାହାରନି କି ବହୁତ ମାସ୍କ ବି ଆମେ ବାଣ୍ଟିଛୁ କୋଭିଡ଼ ଟାଇମରେ ଆମେ ବି ରୋଷେଇ କରିକି ଆମେ ଗୃପବାଲା ସବୁ ରୋଷେଇ କରିକି ଯାଇକି ବାଣ୍ଟିଛୁ ଗରିବ ଲୋକମାନଙ୍କୁ ସବୁ ନେଇକି ଖାଦ୍ୟ ସେମାନଙ୍କୁ ନେଇକି ବାଣ୍ଟିଛୁ ଓ ଆମେ ସାହିରେ ଆମେ ସମସ୍ତଙ୍କୁ ସାନିଟାଇଜର ଦେଇକି ଘରଦ୍ୱାର ସମସ୍ତଙ୍କୁ ସାନିଟାଇଜର ନେଇକି ବାଣ୍ଟିଛୁ ସାବୁନ ନେଇକି ହାତ ଧୋଇବାକୁ ଦେଇଛୁ ତାପରେ ଆମେ କହିଛୁ ଯେ ସଚେତନତା ଆମେ ସଚେତନତାର ଗୋଟିଏ ରାଲି କରିକି ଆମେ ଲୋକମାନଙ୍କୁ ସଚେତନତା ବି ଲୋକମାନଙ୍କୁ କରାଇଛୁ ଆଉ ଆମର ମହିଳା ଆରୋଗ୍ୟ ସମିତି ବୋଲି ଗୋଟିଏ ଅଛି ଆମେ ସେ ମହିଳା ଆରୋଗ୍ୟ ସମିତିରେ ସଭ୍ୟମାନେ ସମସ୍ତେ ଯାଇ ଆମ ସାହିମାନଙ୍କୁ ଅପରିଷ୍କାର କରନି ଘର ଭିତରୁ ଯଦି ବାହାରୁଛ ପଦାକୁ ମାସ୍କ ପିନ୍ଧ ସାନିଟାଇଜର ହାତରେ ଲଗାଅ ବାହାରକୁ ଗଲେ କେବେ ମାସ୍କ ବାହାର କରିବ ନାହିଁ ସାନିଟାଇଜର ହାତରୁ ଯେତେବେଳେ ଦରକାର ପଡ଼ିବ ସାନିଟାଇଜରରେ ହାତ ସଫା କରିବ ଲଗାଇକରି ହାତ ସାନିଟାଇଜ୍ କରିବ ଓ କୋଭିଡ଼ ଟାଇମରେ ବହୁତ ସଚେତନତା ଆମେ ସାହିରେ ଲୋକମାନଙ୍କୁ କରାଇଛୁ ବାହାରେ ବି ସଚେତନତା କରାଇଛୁ ମେଡ଼ିକାଲମାନଙ୍କରେ ବି ଆମର ମାସ୍କ ଗୃପମାନେ ସବୁ ସଚେତନତା କରାଇ ଆମେ ମାସ୍କ ନେଇକି ସାହିରେ ସବୁ ବଣ୍ଟା ବଣ୍ଟି କରିଛୁ ବି ବାହାର ଲୋକଙ୍କୁ ଗରିବ ଗୁରୁବା ଲୋକଙ୍କୁ ବି ମାସ୍କ ବାଣ୍ଟିଛୁ ବହୁତ ସରକାରଙ୍କର ବହୁତ ସାହାଯ୍ୟ ସହଯୋଗ ବି ଆମେ ପାଇଛୁ